ଯାଜପୁର ଜିଲ୍ଲାରେ ଯିବା ଆସିବା ପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତି ସବୁ କ୍ଷେତ୍ରରେ ଶିକ୍ଷାନୁଷ୍ଠାନମାନଙ୍କରେ କର୍ମକ୍ଷେତ୍ରରେ କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁ ପ୍ରକାରର ସୁବିଧା ହୋଇ ପାରିଛି ଯାଜପୁର ରୋଡ଼ରେ ମଧ୍ୟ ଟ୍ରେନର ସୁବିଧା ହେଇଛି ଯଦ୍ୱାରା ଜଣେ ବାହାର ରାଜ୍ୟକୁ ଟ୍ରେନରେ କମ ଖର୍ଚ୍ଚରେ ଯିବାଆସିବା କରିପାରିବ ଏବଂ ତାର ସମୟ ମଧ୍ୟ ତାକୁ ବହୁତ କମ ଲାଗିବ ଏବେ ଓଡ଼ିଶା ଗମେଣ୍ଟ ସବୁ ଜିଲ୍ଲାରେ ସବୁ ସ୍ଥାନ ମାନଙ୍କରେ ଆମ୍ବୁଲାନ୍ସର ସୁବିଧା କରିଛି ଯେଉଁଥିରେ ମାଗଣାରେ ଲୋକମାନେ ସାହାଯ୍ୟ ପାଇ ପାରୁଛନ୍ତି ଏବଂ ଶୀଘ୍ର ତାଙ୍କର ଠିକ୍ ଉପକାର ପାଇ ପାରୁଛନ୍ତି ଏବଂ ଯିବା ଆସିବା ପାଇଁ ମଧ୍ୟ ମୋ ବସ୍ର ସୁବିଧା ହେଉଛି ଯେଉଁଥିରେ ଛାତ୍ର ଛାତ୍ରୀମାନେ ମଧ୍ୟ ତାଙ୍କର କମ ଖର୍ଚ୍ଚରେ ଶିକ୍ଷାନୁଷ୍ଠାନମାନଙ୍କରେ ପହଞ୍ଚି ପାରୁଛନ୍ତି